ଆମର୍ ଘରେ ଗାଏ ଅଛେ ଆମର୍ ଘରେ ଛେଲ୍ ଅଛେ ଆମେ ସେଇଟା ଯତ୍ନ ନେସୁଁ ଭଲ୍ ହିସାବେ ଗାଏ ଛେଲ୍ ମେଣ୍ଢି ଏଟା ଆମେ ଯତ୍ନ ନେସୁଁ ଘରରେ ରଖ୍ସୁଁ ଘରେ ରଖ୍ସୁଁ ଯତ୍ନ ତ ନେସୁଁ ସେଟାକେ ଘାସ ପୁଆଲ୍ ଏଟାସେଟା ଦେଇକରି ଥିର୍ ପାଏନ୍ ଦେଇକରି ସବୁବେଲେ ତା'ର୍ ଯତ୍ନ ନଉଛୁଁ ଚରାବୁଲା କର୍ସୁଁ ଗାଏ ଛେଲି ମେଣ୍ଢି ଆମେ ନେସୁଁ ଯତ୍ନ କର୍ସୁଁ ତାଆକେ ସଫାରୂପା ଘର୍ ଦ୍ୱାର୍ ତା'ର୍ଲାଗି ତାକି ସବୁ ହିସାବେ ପୁଆଲ୍ ଦେସୁଁ ଘାସ୍ ଦେସୁଁ ଘାସ୍ ପୁଆଲ୍ ଥିର୍ ପାଏନ୍ ହେରା ଦେସୁଁ ଆମେ ଗାଏକେ ଛେଲ୍କେ ମେଁଢ଼ିକେ ହେନ୍ତା କର୍ସୁଁ